ଆମେ ଗୋଟିଏ ଖେଲ ଖେଲୁ ତାହାର ନାମ ହେଉଛି ଖୋକୋ ଖୋକୋରେ ଆମେ ସମସ୍ତେ ମିଲିମିଶି ହେଇକିରି ଖେଲସୁଁ ସେ ତାହା ଏଗାର ଜଣ କି ନେଇିକିରି ହେସି ସେ ଏଗାର ଜଣ ଆମେ ସମସ୍ତେ ପାଟି ଟିମ୍ କରି ଆମେ ଖେଲୁ ସେଟେ ଖେଲିସାରିଲା ପରେ ସମସ୍ତେ ଆନନ୍ଦରେ ଖେଲୁ ତାହା ପଡ଼ିଆରେ ଖେଲାଯାଏ ସ୍କୁଲ୍ ପଡ଼ିଆରେ ନହେଲେ କଲେଜ୍ ପଡ଼ିଆରେ ଖେଲାଯାଏ ତାହା ଖେଲି ସାରିଲା ପରେ ଆମେ ସମସ୍ତେ କିଏ ଡ଼ିଷ୍ଟ୍ରିକ୍ ଲେଭେଲ୍ କିଏ ବ୍ଲକ୍ ଲେଭେଲ୍ ସମସ୍ତଙ୍କ ଯାଆନ୍ତି ସେମାନେ ତା ହୋଇକରି ଚମ୍ପିୟନଶିପ୍ ଗ୍ରହଣ କରିବାକୁ ଚାହାଁନ୍ତି ଚମ୍ପିୟନଶିପ୍ ଗ୍ରହଣ କରିସାରିଲା ପରେ ସମସ୍ତ ଦାୟିତ୍ୱ ବହନ କରି ସେମାନେ ନିଜର ଦାୟିତ୍ୱ ତୁଲାଇ ଆମ୍ଭମାନଙ୍କୁ ଯନ୍ତଣା ଦିଅନ୍ତି ସେମାନେ ସକ୍ସେସ୍ ହୋଇସାରିଲା ପରେ ଆମକୁ ତାହା ହେବା ପାଇଁ ଶିଖାନ୍ତି ତାହା ହୋଇସାରିଲା ପରେ ଆମେ ତାଙ୍କ ପଦବୀରେ ରହିକରି ସେମିତି ତୋଲାଇବା ପାଇଁ ଆମକୁ ଶିଖାନ୍ତି ସେହି ଖେଲ ଖେଲି ଆମେ ସମସ୍ତେ ମୟା ମସ୍ଲିରେ ଖେଲୁ ତାହା ଖେଲି ସାରଲା ପରେ ଆମେ ସମସ୍ତେ ନିଜ ନିଜର କାର୍ଯ୍ୟ ଶେଷ କରି ଘରକୁ ଯାଆନ୍ତି ଘରରେ ସମସ୍ତେ ଭାବନ୍ତି କି ସେମାନେ ଚମ୍ପିଆନ୍ ହୋଇସାରିଲା ପରେ ଆମେ କେମିତି ଆଗକୁ ବଢ଼ିବା ଜିଲ୍ଲା ସ୍ତରକୁ ଯିବା ବ୍ଲକ୍ ସ୍ତରକୁ ଯିବା ରାଜ୍ୟସ୍ତତରକୁ ଯିବା ତାହା ଭାବିଥାଉ ତାହା ଭାବି ସାରିଲା ପରେ ଆମେ ତାହାକୁ ଯାଇକି ସାର୍ଙ୍କୁ କହୁଁ ସାର୍ ଆମ ସମସ୍ତଙ୍କରୁ ନେଇକି ପଡ଼ିଆରେ ଖେଲନ୍ତି ଖେଲି ସାରିଲା ପରେ ଯିଏ ହୋଇସାରିଲା ପରେ ସିଏ ଆମମାନଙ୍କୁ ଶିଖାନ୍ତି ଶିଖି ସାରିଲା ପରେ ଆମକୁ ଯହାର ଭଲ ହେଲା ତାହାକୁ ବ୍ଲକ୍କୁ ବଢ଼ାନ୍ତି ବ୍ଲକ୍ରେ ଯାହାର ଭଲ ହେଲା ଜିଲ୍ଲାକୁ ବଢ଼ାନ୍ତି ଜିଲ୍ଲାରେ ଯାହାର ଭଲ ହେଲା ରାଜ୍ୟକୁ ବଢ଼ାନ୍ତି ରାଜ୍ୟରେ ପଠେଇ ସାରିଲା ପରେ ସେ ଯେତେବେଲେ ଚମ୍ପିଅନ୍ ହୁଏ ସେତେବେଲେ ଆମର ସ୍କୁଲ୍ର ସମର୍ ମର୍ଯ୍ୟାଦା ରହିବ ରହି ସାରିଲା ପରେ ସମସ୍ତେ ଖୋକୋ ଖେଳିବାକୁ ବହୁତ ଆନନ୍ଦ ହଉନ୍ତି ଛୁଆମାନେ ଖେିବାକୁ ଭଲ ପାଆନ୍ତି ବଡ଼ ଲୋକକୁ ଭଲ ପାଆନ୍ତି ଖେଲି ସାରିଲା ପରେ ସମସ୍ତେ ଆନନ୍ଦ ନିଅନ୍ତି ଖାଇ ପିଇ ସାରିଲା ପରେ ସମସ୍ତେ ମଜାମସ୍ତି କରନ୍ତି ଖୋକୋ ହେଉଛି ଆମ ବାଲକ ବାଲିକାମାନାନଙ୍କ ଉଭୟଙ୍କର ଗୋଟିଏ ଭଲ ଖେଲ ସେ ଖେଲ ଖେଲି ସାରିଲା ପରେ ସମସ୍ତେ ଖେଲି ସାରିଲା ପରେ ଖେଲଛୁଟି ହୋଇ ଖାଇସାରିଲା ପରେ ସମସ୍ତେ ସମସ୍ତେ ଶନିବାର ଦିନ ଖେଲ ଖେଲନ୍ତି ଖେଲ ଖେଲି ସାରିଲା ପରେ ଆମମାନଙ୍କୁ ସାର୍ ମ୍ୟାଡ଼ାମ୍ମାନେ ଆଦେଶ ଦିଅନ୍ତି କି ତମେ ଯାଇକିରି ପଡ଼ିଆରେ ଖେଲ ସମସ୍ତେ ଆନନ୍ଦ ନିଅ ହସଖୁସିରେ ଜୀବନ ହତା କର ହତା କରିସାରିଲା ପରେ ସମସ୍ତେ ଜିଲ୍ଲା ସ୍ତରକୁ ଯାଅ ରାଜ୍ୟ ସ୍ତରକୁ ଯାଅ ସମସ୍ତେ ଚମ୍ପିଅନ୍ ହୋଇକରି ଆସ ସେୟା କହନ୍ତି ସେଥିପାଇଁ ଆମେ ଖୋକୋ ଖେଲିବାକୁ ବହୁତ ଭଲ ପାଉ ଖୋକୋ ଖେଲି ସାରିଲା ପରେ ଆମେ ସମସ୍ତେ ବହୁତ ଭଲ ଲାଗେ